ହଁ ମୋର ସାଙ୍ଗର ଦେହ ଖରାପ ଥିଲା ଯେ ଫୋନ୍ ଆସିଥିଲା ସେତେବେଳେ ବାପା ମା' କେହି ନଥିଲେ ଘରେ ମାମୁଁ ଘରକୁ ଯାଇଥିଲେ ସେତେବେଳେ ମା'କୁ ମା' ନଥିଲା ଘରେ ଯେତେବେଳେ ସେତେବେଳେ ସେମିତି ତ ମୁଁ ଯାଇପାରିବିନି ନା ମା'ଙ୍କୁ ନ ପଚାରି ମୁଁ କୁଆଡ଼େ ଯାଏନି ମା'ଙ୍କୁ ଫୋନ୍ କଲି ମା' ଫୋନ୍ ମା' ଫୋନ୍ ଧରିଲା ମୋ ଫୋନ୍ ଧରିବା ପରେ ମା'ଙ୍କୁ କହିଲି ଯେ ମୋ ସାଙ୍ଗ ଦେହ ଖରାପ ଅଛି ମା' ଯିବି ଆର୍ମି ମେଡ଼ିକାଲକୁ ମା' ହଁ କଲା ତାପରେ ମୁଁ ବସରେ ଗଲି ବସ୍ ରେ ଗଲାବେଳେ ବସ୍ ଚକ ବସ୍ ରେ ଆମେ ଯାଉଥିଲୁ ସେତେବେଳେ ଅଧା ବାଟରେ ଯେଉଁ କଟକ ମଙ୍ଗୁଳି ପାଖରେ ଚକ ଅଧାରେ ପଙ୍କ୍ଚର ହୋଇଗଲା ସେଠାରେ ଦୁଇ ଘଣ୍ଟା ଅପେକ୍ଷା କଲି ଦୁଇ ଘଣ୍ଟା ଠିକ କରିବା ପାଇଁ ସମୟ ଲାଗିଲା ଦୁଇ ଘଣ୍ଟା ତିନି ଘଣ୍ଟା ଖଣ୍ଡେ ସେଠି ଆମେ ଅପେକ୍ଷା କଲୁ ବସ୍ ଠିକ ହେବା ପରେ ସେହି ବସରେ ଭୁବନେଶ୍ୱର ଆର୍ମି ମେଡ଼ିକାଲ ଯାଇଥିଲି ମେଡ଼ିକାଲରେ ପହଞ୍ଚିବା ପରେ ସାଙ୍ଗ ସେତେବେଳେ ମୁଁ ଯେତେବେଳେ ପହଞ୍ଚିଲି ସେତେବେଳେ ସେ ବହୁତ ସିରିଏସ୍ ଥିଲା ସେଥିପାଇଁ ସେ ଆଇସିୟୁରେ ଥିଲା ଯେ ମୋତେ ଆଇସିୟୁରେ ଥିଲା ଯେତେବେଳେ ଡକ୍ଟର ଆଉ ମୋତେ ଦେଖେଇଦେଲେ ନାହିଁ ଯେ ସେ ଡକ୍ଟରଙ୍କୁ ବି ବହୁତ ଅନୁରୋଧ କଲି ତଥାପି ଡକ୍ଟର ମୋତେ ଛାଡ଼ିଲେନି ମୋତେ ଡକ୍ଟର କହିଲେ ଯେ ସାତଟା ସାତଟା ବେଳେ ରାତି ସାତଟା ବେଳେ ଦେଖା କରିବ ତ ମୁଁ ସେଠି ରାତି ସାତଟା ପର୍ଯ୍ୟନ୍ତ ଅପେକ୍ଷା କଲି ସାତଟା ତିରିଶ ପରେ ମୋତେ ଡକ୍ଟର ତାପରେ ଡକ୍ଟର ମୋତେ ଦେଖା ଦେଖା କରାଇଲେ ଦେଖିବାପରେ ସାଙ୍ଗ ଖାଲି କାନ୍ଦିଲା ଆଉ କିଛି କହିଲାନି ମୁଁ ତାଙ୍କୁ କହିଲି ଖାଇବ ମୁଁ ତାକୁ ଦେଖିଲି ଯେତେବେଳେ ମୋତେ ବି ବହୁତ କାନ୍ଦ ଲାଗିଲା ତାପରେ ତାକୁ କହିକି ଆସିଲି ଖାଇବୁ ତୁ ଠିକରେ ଚିନ୍ତା କରିବୁନି କିଛି ଡକ୍ଟର ମୋତେ ତାପରେ ସେତିକି କହିବା ପରେ ସାଙ୍ଗର ବହୁତ ଇଛା ଥିଲା ମୋ ସହିତ କଥା ହେବା ପାଇଁ ମୋର ବି ଆହୁରି ଇଛା ଥିଲା ତାଙ୍କ ସହିତ ମୁଁ କିଛି ଟିକିଏ ମୋ ସାଙ୍ଗ ସହିତ କଥା ହୋଇଥାନ୍ତି ତାପରେ ଡକ୍ଟର ମୋତେ ବାହାରକୁ ଯିବା ପାଇଁ କହିଲେ ବାହାରକୁ ବାହାର କରିଦେଲେ ତାପରେ ବାହାରକୁ ଆସିବା ପରେ ମଉସା ମାଉସୀ ସେଇଠି ଥିଲେ ମଉସା ମାଉସୀଙ୍କୁ ବି ଦେଖା କଲି ମଉସା ମାଉସୀଙ୍କୁ ବି କହିଲି ସାଙ୍ଗର ଟିକେ ଯତ୍ନ ନେବେ ଭଲ ଖାଇବାକୁ ଦେବେ ତାପରେ ଏମିତି କହିଲି ତାପରେ କହିବା ପର ଠାରୁ ଘରକୁ ବସ ଟାଇମ୍ ହୋଇଗଲାଣି ନା ବସ୍ ଆମର ଦଶଟା ପଚିଶରେ ଆସିବାର ଥିଲା ତାପରେ ଦଶଟା ପଚିଶରେ ଘରକୁ ଆସିବା ପାଇଁ ସେଥିପାଇଁ ମଉସା ମାଉସୀଙ୍କୁ କହିଲି ଯେ ଆଉ ତିନି ଦିନ ପରେ ପୁଣି ମୋ ସାଙ୍ଗକୁ ଦେଖା କରିବି ତାପରେ ସେଇଠୁ ଆସିଲି